ହ୍ୟାଲୋ ଭାଇ ଆପଣ ସ୍ୱାସ୍ତିକ ଢାବାରୁ କହୁଛନ୍ତି କି ମୁଁ ଗୋଟିଏ ଖାଦ୍ୟ ଅର୍ଡ଼ର କରିଛି ମୋ ପାଇଁ ଯାହାଦ୍ୱାରା ଯାହାଦ୍ୱାରା ତାର ବିଲ୍ ହୋଇଛି ପାଁଶହ ଛଅସ୍ତରୀ ଟଙ୍କା ସେଇ ହିସାବରେ ଖାଦ୍ୟ ହେଉଛି ଭାତ ଡାଲି ରୁଟି ଚିକେନ ନାନ ତଡ଼କା ମଞ୍ଚୁରିଆନ ଅଣ୍ଡା ଭୁଜିଆ ଅଣ୍ଡା ତରକାରୀ ଚିକେନ ପକୋଡ଼ା ଇତ୍ୟାଦି ସବୁ ଅର୍ଡ଼ର କରିଛି ତ ମୁଁ ଚାହୁଁଛି ଯେ ଆପଣଙ୍କ ଡେଲିଭରି ବଏ ଖାଇବା ନେଇକି ଆସିବା ସମୟ ଯଦି ଆସିବ ଆସୁଛି ତାହେଲେ ସେଇଟାକୁ ସେ ଖାଦ୍ୟ ଗୁଡ଼ାକୁ ଭଲ ଭାବରେ ପ୍ୟାକିଂ କରିକି ଦିଅନ୍ତୁ ଯାହାଦ୍ୱାରା ଆମର ଖାଦ୍ୟଟା ଖାଇବାକୁ ଗୋଟେ ଅଧଘଣ୍ଟା ଏ ଘଣ୍ଟା ଲାଗିବ ଯେମିତି ଆମ ଖାଦ୍ୟ ଖରାପ ନ ହଉ ସେଥିପ୍ରତି ଆପଣ ଧ୍ୟାନ ଦିଅନ୍ତୁ ଯାହାଦ୍ୱାରା ଏକ ଗୁଡ଼ାକ ଏତେ ଗୁଡ଼ାଏ ଖାଇବା ଅର୍ଡ଼ର କରିଥିଲି ଆଉ ଏତେ ଟଙ୍କା ବି ବିଲ୍ ପେ କରିଛି ଯାହାଦ୍ୱାରା ଆମ ଖାଦ୍ୟ ଖରାପ ନ ହଉ ଖାଦ୍ୟ ଖରାପ ହେବା ଦ୍ୱାରା ଖାଇବାକୁ ଭଲ ଲାଗିବ ନାହିଁ ଆଉ ଆଉ ଭଲ ପ୍ୟାକିଂରେ ପ୍ୟାକିଂ ଭଲ ପ୍ୟାକେଜରେ ପ୍ୟାକିଂ କରିକି ଦିଅନ୍ତୁ ଯାହାଦ୍ୱାରା ଆପଣଙ୍କ ରେଷ୍ଟୁରାଣ୍ଟର ଭଲ ନାଁ ଅଛି ସେଇ ନାଁଟା ଆପଣ ଖରାପ କରନ୍ତୁ ନାହିଁ ଆମକୁ ଯଦି ଆମ ଆପଣ ଖାଇବା ଭଲ ଲାଗେ ପରବର୍ତ୍ତୀ ସମୟରେ ମଧ୍ୟ ଆମେ ଏଇ ସ୍ୱସ୍ତିକ ଢାବାରୁ ଏଇ ଅର୍ଡ଼ର କରିବୁ ଯାହାଦ୍ୱାରା ଖାଦ୍ୟ ଖାଇବା ପାଇଁ ଆମକୁ ଭଲ ଲାଗିବ ଖାଦ୍ୟ ଖାଇବା ଦ୍ୱାରା ଆମେ ସୁସ୍ଥ ଅନୁଭବ କରିବୁ ଆଉ ଟେଷ୍ଟି ଯଦି ଲାଗିଲା ଖାଇବା ତାହେଲେ ଆମେ ପରବର୍ତ୍ତୀ ସମୟରେ ପୁଣି ଥରେ ଅର୍ଡ଼ର କରିବୁ ଖାଇବା ଖାଇବା ଭଲ ହୋଇଥିବା ଦରକାର ସେଥିପ୍ରତି ଆପଣ ଧ୍ୟାନ ଦିଅନ୍ତୁ